ମୁଁ ଆମ ସହରର ଜୟପୁର ଯାଇଥିଲି ସେଥିରେ ଗୋଟିଏ ପୋଷାକ ଦୋକାନରେ ଯାଇଥିଲି ସେହି ପୋଷାକ ଦୋକାନରେ ମୋତେ ଗୋଟିଏ ଜିନ୍ସ ପ୍ୟାଣ୍ଟ୍ ବହୁତ ଆକର୍ଷଣ କରିଦେଲା ସେହି ଜିନ୍ସ ପ୍ୟାଣ୍ଟ୍ ଏତେ ସୁନ୍ଦର ଥିଲା ଯେ ତା'ର କପଡ଼ା ତା'ର ସୂତା ମଧ୍ୟ ତା'ର ଡିଜାଇନ୍ ଅତି ସୁନ୍ଦର ଥିଲା ସେହି ଡିଜାଇନ୍ ଏବଂ ସେହି କପଡ଼ା ଦେଖି ମୁଁ ପୁରା ଉତ୍ସାହିତ ହୋଇଗଲି ଏବଂ ସେହି ପୋଷାକକୁ କିଣିବା ପାଇଁ ମୁଁ ବହୁତ ଆକର୍ଷିତ ହୋଇଯାଇଥିଲି କିନ୍ତୁ ପଇସା ନଥିଲା ବଟ୍ ଘରେ ମୁଁ କଲ୍ କରି ମୋତେ ଫୋନ୍ପେ କରିଦେବାରୁ ମୁଁ ସେହି ପୋଷାକକୁ ଆଇ ମିନ୍ ସେହି ଜିନ୍ ପ୍ୟାଣ୍ଟ୍କୁ ମୁଁ କିଣିକି ହିଁ ଆସିଲି ସେହି ଜିନ୍ ପ୍ୟାଣ୍ଟ୍ଟା ମୋତେ ବହୁତ ଆକର୍ଷଣ କରିଦେଇଥିଲା